ହ୍ୟାଲୋ ମଦନ ଭାଇ ଏଇ ଯେଉଁ ହୋମ ଡେଲିଭରି ମୁଁ ମଗାଇଥିଲି ସେଇଟା ଯେଉଁ ଠିକ୍ ଟାଇମରେ ବି ଆସିକି ଆସିକି ଦେଲେ ବି ବହୁତ ଭଲ ଥିଲା ଆଉ ଠିକ ଟାଇମରେ ବି ପହୁଞ୍ଚାଇଲେ ସେଇଥିପାଇଁ ମୁଁ ବହୁତ ଖୁସି ଆଉ ସେ ଯେଉଁ କପଡ଼ାଟା ମୁଁ ମଗାଇଥିଲି ସେଟା ବହୁତ ଭଲ ଥିଲା କି କଲର ବି ଥିଲା ସେ କମ୍ପାନୀର ପ୍ରଡକ୍ଟ ବି ବହୁତ ଭଲ ଲାଗୁଛି ପିନ୍ଧିବା ପାଇଁ କିମ୍ବା ସେଇଟା ବହୁତ ଭଲ ହଁ ସେ କପଡ଼ାର କଲର ଥିଲା ମାନେ ସେ କପଡ଼ାର କଲର ବି ଛାଡ଼ୁନାହିଁ କି କୌଣସି ବି ଅସୁବିଧା କିଛି ନାହିଁ ସେଟା ମୁଁ କେବେ ବି ମଗାଉ ନଥିଲି ଯେଉଁ ଅନଲାଇନରେ ଆଉ ଏଟା ଯେଉଁ କ ମଗାଇଲି ମଗାଇଲି ଯେଉଁ ଡ୍ରେସଟା ସେଟା ବହୁତ ଭଲ ଲାଗୁଛି ଆଉ ସେ କପଡ଼ାଟି ବି ବହୁତ ଭଲ ଲାଗେ ଆଉ ସେ କମ୍ପାନୀ ବି ବହୁତ ଭଲ ତିଆରୁଛନ୍ତି ଯେଉଁଥିପାଇଁ କି ମୋତେ ବହୁତ ଭଲ ଲାଗିଲା ତାର ଆହୁରି ଆହୁରି ଗୋଟେ ବି ମୁଁ ଜିନିଷ ମଗାଇଥିଲି ଯେଉଁଟାକି ମୋତେ ବହୁତ ଭଲ ଲାଗିଥିଲା ଆଉ ଏବେ ଯେଉଁ ମଗାଇଥିଲି ଭାଇ ସେଇଟା ବି ବହୁତ ଭଲ ଲାଗିଲା ଆଉ ଏତିକି ମୁଁ ଖୁସି ଖୁସି ଲାଗୁଛି ମୋତେ ଯେ ଯେଉଁ ଟାଇମରେକି ଆସିକି ଠିକ ଟାଇମରେ ମୋତେ ପହୁଞ୍ଚାଇ ଦେଲ ଆଉ ଯେଉଁଦିନ ଟାଇମ ଥିଲା ସେଇ ଟାଇମ ତା ଆଗ ଦିନ ବି ଆସିକି ମୋତେ ଦେଇ ଦେଲ ସେଇଥିପାଇଁ ଭାଇ ବହୁତ ବହୁତ ଥେଙ୍କ ୟୁ ଆଉ ବହୁତ ବହୁତ ଧନ୍ୟବାଦ